ଚିତ୍ରାଙ୍କନ କରିବା ପାଇଁ ମତେ ତ ବହୁତ ଭଲ ଲାଗେ ସେଇଟା କହିବାକୁ ଗଲେ ମୋର ହବି ଆଉ ତା ପାଇଁ ତ ନିହାତି କାଗଜ ପେନସିଲ ରବର ତୂଳୀ ରଙ୍ଗ ଏ ସବୁର ଆବଶ୍ୟକତା ଅଛି ମତେ ଚିତ୍ର କରିବା ପାଇଁ ବହୁତ ଭଲ ଲାଗେ ତ ଆମେ ପ୍ରଥମେ ଗୋଟେ କାଗଜ ଆଣିବା ହ୍ୱାଇଟ ପେପର ହ୍ୱାଇଟ ପେପର ଆଣିଲା ପରେ ପେନସିଲ ଆମେ କେଉଁ ବି ଡ୍ରଇଂ ଯେଉଁଟା ବି ଭଲ ଲାଗିବ ଯେଉଁ ବି ସ୍କେଚ ହଉ ତାକୁ କରି ସାରିଲା ପରେ ଆମେ ତାକୁ ସ୍କେଚରେ ଦବା ସ୍କେଚ କରିସାରିଲା ପରେ ସେଥିରେ ଆମେ ତୂଳୀ କି ରଙ୍ଗ ତାକୁ କମ୍ପ୍ଲିଟ କରିବା ମୁଁ ବହୁତ ବହୁତ ଡ୍ରଇଂ କରିଥିଲି ମୁଁ ଥରେ ହାଉସ ବନାଇଥିଲି ଘର ଘର ବନାଇଥିଲି ଆଉ ମନ୍ଦିର ବନାଇଥିଲି ରାମଙ୍କ ଡ୍ରଇଂ ବି ବନାଇଥିଲି ମତେ ଡ୍ରଇଂ କରିବା ମୋର ବହୁତ ଛୋଟବେଳୁ ମତେ ବହୁତ ଇଚ୍ଛା ଥିଲା ମୁଁ ଡ୍ରଇଂ ଶିଖିବି ଆଉ ଡ୍ରଇଂ କରିବା ପାଇଁ ମତେ ବହୁତ ଭଲ ଲାଗେ ଆଉ ଛୋଟବେଳେ ବି ମୁଁ ଡ୍ରଇଂ ଶିଖୁଥିଲି ନା ସେତେବେଳେ ଯାଉଥିଲି ମାଁ ବାପା ଛାଡ଼ିଥିଲେ ଡ୍ରଇଂ କରିବା ପାଇଁ ଏତେ ଇଚ୍ଛା ଥିଲା ଯେ ଧୀରେ ଧୀରେ ଆଉ ମତେ ବହୁତ ଇଚ୍ଛା ଅଛି ସ୍କେଚ କରିବା ପାଇଁ ବହୁତ ସୁନ୍ଦର ସୁନ୍ଦର ଡ୍ରଇଂ ଆଙ୍କିବା ପାଇଁ ମୁଁ ମୋ ଘରେ ବି ବହୁତ ସୁନ୍ଦର ସୁନ୍ଦର ଡ୍ରଇଂ କରିକି ରଖିଛି ଏମିତିକି ଜଗନ୍ନାଥ ଗଣେଶ ଏ ସବୁ ମୁଁ କରିଛି ଏ ସବୁ କରିଛି ଆଉ ୟା ପାଇଁ ବ୍ରାଣ୍ଡ କ'ଣ ଏ ସବୁ କରିବାକୁ ହେଲେ ଆମେ ଯେଉଁ ଦୋକାନ ପାଇଁ ଯିବୁ ଦୋକାନକୁ ଯିବା ପାଇଁ ପଡ଼ିବ ନା ଦୋକାନରୁ ଏସବୁ ଆଣିଲେ ପେନସିଲ ରବର ସ୍କେଲ ଏଇସବୁ ଆଣିକି କଲୁ ଆଉ ଏ ସବୁ ମହଙ୍ଗା ତ ମୁଁ କହିବିନି ସାଧାରଣତଃ ଆମେ ବହୁତ ଖର୍ଚ୍ଚ କରିଦଉଛେ କିଛି ଖାଇକି କିଛି ଉଡ଼େଇକି ତ ଗୋଟେ ପେନସିଲ ଗୋଟେ ରବର ଆ କାଗଜ ଏଇସବୁ ଆମର କେତେ ଏ ସବୁ ଦାମ କେତେ ପେନସିଲ ଗୋଟେ ଦୁଇ ଟଙ୍କା କି ସ୍କେଚ ଗୋଟେ ପାଞ୍ଚଟଙ୍କା ପଡ଼ିବ ଏ ସବୁ ତ ବେଶୀ ମହଙ୍ଗା ବୋଲି ମୁଁ ଭାବୁନି ମୋ ପାଇଁ ତ ମହଙ୍ଗା ନୁହେଁ କାରଣ କୁହନ୍ତି ନା ଯାହାକୁ ଯେଉଁଟା ପ୍ରିୟ ଯାହାକୁ ଯେଉଁଟା ଭଲ ଲାଗେ ତା ପାଇଁ ତ କିଛି ମହଙ୍ଗା ନଥାଏ ନା ତ ମୋ ଡ୍ରଇଂଟା ମୋ ପାଇଁ ସବୁ କିଛି ତ ମତେ ମହଙ୍ଗା ବୋଲି କିଛି ଲାଗେନି ସେ ସବୁ ଆମେ କିଣିପାରିବୁ ସେସବୁ ମିଡ଼ିଲ କ୍ଲାସ ଫ୍ୟାମିଲି ବି କିଣିପାରିବେ ସମସ୍ତେ କିଣିପାରିବେ ଆଉ ଯାହାର ହବି ଥିବ ଯାହାର ପସନ୍ଦ ଥିବ ତା ପାଇଁ ତ ସବୁ ଥିବ ମୋ ଘରେ ଆସିଲେ ଆପଣମାନେ ଦେଖିବେ ସବୁଠି ମୁଁ କାନ୍ଥରେ ଖାଲି ଡ୍ରଇଂ ହିଁ ଆଙ୍କିକି ରଖିଛି